ହଁ ଆମ ରାଜ୍ୟରେ ଏମିତି ପର୍ବପର୍ବାଣୀ ଏମିତି ବଡ଼ ବଡ଼ ଉତ୍ସବ ଯାକ ହେଉଛି ଯେମିତିକି ଆମ ଗାଁଠୁ ତିରିଶି କିଲୋମିଟର ଦୂର ମାଲକାନଗିରି ଡିଷ୍ଟ୍ରିକ ଆମ ଡିଷ୍ଟ୍ରିକରେ ବଡ଼ ପୂଜା ଗୋଟେ ହେଉଛିି ଭୈରବୀ ମନ୍ଦିର ଅଛି ସେଠି ସେଠି ପୂଜା ହେଉଛି ବଡ଼ ପୂଜା ହେଉଛି ବର୍ଷକୁ ଗୋଟେ ଥର ହେଉଛି ବଡ଼ ପୂଜା ହେଉଛି ସେଇଥିରେ ଆମେ ସମସ୍ତେ ମିଶିକରି ଯାଉଛୁ ସେଥିରେ ଆମ ସାଙ୍ଗମାନେ ଆମ ଫ୍ୟାମିଲି ଏମିତି ଆମ ମାନେ ପିଉସି ମାଉସୀ ଜୁଆଁଇ ଏମିତି ବହୁତ ପରିବାର ସବୁ ଏକଜୁଟ ହେଇକରି ଯାଉଛୁ ସେଇଥିରେ ଗଲେ ବହୁତ ବହୁତ ମାନେ ମେଳା ବଡ଼ ମେଳା ହୁଏ ସେଇଥିରେ ବହୁତ ମଜା ଲାଗେ ସେଇଥିରେ ଆମେ ଯାଇକରି ବୁଲୁଛୁ ଖାଉଛୁ ଏଇଟା ଦେଖୁଛୁ ଖେଲବାଟାକୁ ଟିକେ ପିଲାମାନଙ୍କୁ କିଣି ଦଉଛୁ ଏମିତି ବହୁତ ବହୁତ ଜିନିଷ ଥାଏ ସେଠି ପରମ୍ପରା ତ ବର୍ଷକୁ ଗୋଟେଥର ଏକା ଆସିଛି ଆମ ବର୍ଷକୁ ଗୋଟେ ଥର ଆମେ ସବୁ ଲୋକ ମିଶିକରି ଯାଉଛୁ ଆଉ ଆମ ଅଞ୍ଚଳରେ କାଳି ପୂଜା ତ ସବୁ ଗାଁ ଗାଁରେ ହେଉଛି ସେଇଥିରେ ଆମ ଗାଁରେ ମିଶା ହେଉଛି ସେଇଥିରେ ମିଶା ଆମେ ବହୁତ ଏନ୍ଜୟ କରୁଛୁ ସେଇଥିରେ ଆମେ ସମସ୍ତ ମିଶିକିକରି ସାଙ୍ଗସାଥି ମିଶିକିକରି ଏମିତି ବହୁତ ବୋଲେ ଗୋଟେ ମଜା କରୁଛୁ ସେଥିରେ ଆମେ ବହୁତ ବହୁତ ବହୁତ ପ୍ରୋଗ୍ରାମ ହୁଏ ସେଇଥିରେ ଯେମିତିକି ଆମ ଗାଇବା ପ୍ରୋଗ୍ରାମ ହୁଏ ଡ୍ୟାନ୍ସ କର୍ବା ପ୍ରୋଗ୍ରାମ ହୁଏ ସେଇଥିରେ ବହୁତ ଆମେ ସବୁ ସାଙ୍ଗସାଥି ମିଶିକରି ଏକଜୁଟ ହୋଇକରି ବସିକରି ସେଇଟା ଆନନ୍ଦ ନେଉଛୁ ଆହୁରି ଏମିତି ବହୁତ ଭଲ ଲାଗେ ବର୍ଷକୁ ଗୋଟେଥର ହୁଏ କାଳି ପୂଜା ବର୍ଷକୁ ଗୋଟେଥର ହୁଏ ଏମିତି ବହୁତ ବହୁତ ପୂଜା ହଉଛି ବର୍ଷକୁ ଗୋଟେଥର ହୁଏ ଏ ପରମ୍ପରା ସବୁ ବର୍ଷକୁ ଚାଲୁଛି ସବୁ ଜାଗାରେ ଆମ ଗାଁରେବି ସିଏ ଆମ ଗାଁରେ ସବୁ ବର୍ଷକୁ ପରମ୍ପରା ଚାଲୁଛି ତାଇରେ ବହୁତ ମଜା ଆସୁଛି ଆଉ ଏଇଟା ସବୁ ଆମ ଗାଁର ପରମ୍ପରା ସେଇଟା ଆମ ବହୁତ ଚାଲୁଛୁ ବର୍ଷ ବର୍ଷ ବର୍ଷ ବର୍ଷ ହେଇଯିବ ତାପରେ ସେଇଟା ଆମ ଗାଁ ଲୋକମାନଙ୍କୁ କହିବା ଆଗକାଳ ବୁଢ଼ା ବୁଢ଼ୀ ମାନେ କହୁଛି ପରମ୍ପରା ବଜାଇ ରଖିଲେ ଭଲ ସେଇଟା ପଚାଶ କହୁଛି ପଚାଶ ବର୍ଷ ପରେ ମିଶା ସେଇଟା ଆହୁରି ବଡ଼ ହୁଏ ପୂଜା ପରମ୍ପରା ଆହୁରି ବଡ଼ ବଡ଼ ହୁଏ ସେଇଟା ପରମ୍ପରା ମାନି ଚାଳିଲେ ଭଲ ଗାଁ ର ମିିଶା ସବୁ ଶାନ୍ତି ଶୃଙ୍ଖଳା ରୁହେ ପରମ୍ପରା ବଜାଇ ରଖିଲେ କାଳି ପୂଜା ଗୋଟେ ଯେମିତି ଦୁର୍ଗା ପୂଜା ଗୋଟେ ଏମିତି ବହୁତ ଅଛି ପୂଜାରେ ଗୋଟେ ପରମ୍ପରା ସେଇଟା ପରମ୍ପରା ମାନିିକରି ଚଳେ ଆମର ଗାଁ ଲୋକମାନଙ୍କୁ ଭଲ ଗୋଟେ ଭଲ ଗୋଟେ ସେଇଟା ଏମିତି ସବୁବେଳେ ପରମ୍ପରା ହୁଏ